ପ୍ରାୟତଃ ମୁଁ ପ୍ରାୟ ଜାଗାରେ ଗଛ ଲଗାଇଛି ଅଧିକା ସମୟ ମୁଁ ସବୁଆଡ଼େ ଗଛ ଲଗାଇଥାଏ ପ୍ରାୟ ଫସ ଫସିଆ ମାଟି ବାଲିଆ ମାଟିରେ ମୁଁ ପ୍ରାୟ ଗଛ ଲଗାଇଛି ଗଛ ଲଗାଇବା ବେଳେ ଆମର ଗଛରୁ ଅମ୍ଳଜାନ ବାହାରିଥାଏ ସେ ଅମ୍ଳଜାନକୁ ଆମେ ନିଶ୍ୱାସ ଭାବେ ନେଇ ଗଛ ପ୍ରାୟତଃ ଆମ ମନୁଷ୍ୟର ଜୀବନର ଜୀବିକା ଏହି ଗଛ ସଦା ସର୍ବଦା ଆମେ ସମସ୍ତେ ଲଗାଇବା ଉଚିତ ଗଛ ଲଗାଇବା ପାଇଁ କୌଣସି ଜାଗାର ପରିସ୍ଥିତି ନାହିଁ ଯେଉଁ ଜାଗାରେ ପାରିବେ ସେ ଜାଗାରେ ଗଛ ବି ଲଗାଇପାରିବେ ଗଛ ଲଗାଇବା ହିଁ ଭଲ କାମ ପ୍ରାୟତଃ ଅଧିକାଂଶ ଲୋକେମାନେ ଗଛକୁ କାଟି ଦେଇଥାନ୍ତି ଗଛ କାଟିବା ଦ୍ୱାରା ସେ ଜାଣିନାହାଁନ୍ତି ଯେ ବାୟୁମଣ୍ଡଳ ଦୂଷିତ ହୋଇଥାଏ ଗଛ କାଟିଦେଲେ ଅମ୍ଳଜାନ ହେଇପାରିବ ନାହିଁ ଆମେ ବଞ୍ଚିବା କେମିତି ମନୁଷ୍ୟ ଜାତିର ଅମ୍ଳଜାନ ଉପରେ ବହୁ ପ୍ରଭାବିତ ହୋଇଥାଏ ସେଇ ଗଛ ଲଗାଇବା ପରେ ତା'ଦେହରେ ସାର ଦେଲେ ଗଛଟି ମରିଯାଇଥାଏ ଏବଂ ସେଇ ଗଛରେ ପ୍ରାୟତଃ ପ୍ରାୟତଃ ଲୋକମାନେ ମୁଁ ଦେଖିଛି ଗୋବର ଏବଂ ଖତ ଦେଇ ସେ ଗଛକୁ ଭଲ ଭାବେ ସୁସ୍ଥ ଉତପୃଷ୍ଟ କରି ରଖିଥାନ୍ତି ପ୍ରାୟତଃ ସେଇ ଜାଗାରେ ଜିଆ ଖତ ଗୋବର ପ୍ରାୟତଃ ଆଲଗା କିଛି ଜିନିଷ ପକାଇଥାନ୍ତି କିନ୍ତୁ ରାସାୟନିକ ସାର କେବେ ବି ବ୍ୟବହାର କରିନଥାନ୍ତି କାରଣ ଗଛଟି ଉର୍ବର ଏବଂ ଡେଙ୍ଗା ହୋଇପାରିବ ସେଇ ଗଛଟି ପ୍ରାୟତଃ ଭଲ ହୋଇଥାଏ ଯେଉଁ ମାଟିରେ ଭଲ ମାଟିରେ ଯେଉଁ ବାଲିଆ ମାଟିରେ ଯେଉଁ ଗଛଟା ଲଗାନ୍ତି ଭଲ ହୋଇଥାଏ